ହ୍ୟାଲୋ ଆଜ୍ଞା ଆପଣ ସାଇନାଥ ରେଷ୍ଟୁରାଣ୍ଟରୁ କହୁଛନ୍ତି କି ଧନ୍ୟବାଦ ମୁଁ ଯାଜପୁର ରୋଡ଼ରୁ ସସ୍ମିତା ମହାନ୍ତି କହୁଥିଲି ଆଚ୍ଛା ମୁଁ ଯେଉଁ ଦେଇଥିଲି ଆଡ୍ରେସଟା ଯେଉଁ ଆମର ଖାଦ୍ୟଟା ପହଞ୍ଚେଇବା ପାଇଁକି ଯେଉଁ ଠିକଣାଟି ଦେଇଥିଲି ତା ର ଆମର ଉପର ନମ୍ବରକୁ ଯିବା ପାଇଁ ପଡ଼ିବ ଏଫ ଟୁ କୁ ଆଜ୍ଞା ଦୟାକରି ତାକୁ ଆପଣ ଏଫ ଟୁ ରେ ଆସିକି ପହଁଞ୍ଚିଲେ ଗ୍ରାଉଣ୍ଡ ଫ୍ଲୋର ଯିବ ତା ପର ଫ୍ଳୋର ଯିବ ତା ପର ଫ୍ଳୋରକୁ ଯେଉଁ ତୃତୀୟ ମହଲା ଯେଉଁଟା ଆସୁଛି ତା ପର ଫ୍ଲୋରର ଏଫ ଟୁ ରେ ଆଣିକି ଆପଣ ମୋତେ ସେ ଖାଦ୍ୟଟି ପହଞ୍ଚେଇ ଦେବେ ଠିକ୍ ଅଛି ଧନ୍ୟବାଦ